ରୋଷେଇ କଲାବେଳେ ମୁଁ ତ ପ୍ରଥମେ ତ ମୁଁ ପ୍ରେସର୍ କୁକର୍ ବ୍ୟବହାର କରୁଛି କାହିଁକିନା ପ୍ରେସର୍ କୁକର୍ରେ ରୋଷେଇ କଲେ ରୋଷେଇଟା ଜଲ୍ଦି ହୋଇଯାଏ ଆମର ଆମର ସମୟ ବି ବଞ୍ଚିଯାଏ ଆଉ ଆମର ଇନ୍ଧନ ବି କମ୍ ନଷ୍ଟ ହୁଏ ଆଉ ରୋଷେଇ କଲାବେଳେ ସବୁବେଳେ ଖାଦ୍ୟ ଘୋଡ଼େଇକି ରୋଷେଇ କରିବା କରିବା ଉଚିତ୍ କାହିଁକିନା ଘୋଡ଼େଇକି ରୋଷେଇ କଲେ ଆମର ଗ୍ୟାସ୍ ବି କମ୍ ନଷ୍ଟ ହେଉଛି ସମୟ କମ୍ ନଷ୍ଟ ହେଉଛି ତା'ପରେ ବି ଆମର ଖାଦ୍ୟଟା ବି ଖୁବ୍ ଶୀଘ୍ର ହୋଇଯାଉଛି ଆଉ ସବୁବେଳେ ଧ୍ୟାନ ରଖିବା ଉଚିତ୍ ଯେ ରୋଷେଇ କଲାବେେଳେ ଆମର ଗୋଟିଏ ଚୁଲି ଅନ୍ ଅଛି ଆଉ ଗୋଟେ ଅନ୍ ଅଛି ନା ନାହିଁ ତ ଗ୍ୟାସ୍ ଲିକ୍ ହେବାର ବି ସମ୍ଭାବନା ଅଛି ତ ସେଥିପ୍ରତି ବି ଆମର ଧ୍ୟାନ ଦେବା ଉଚିତ୍ ଆଉ ରୋଷେଇ କରିସାରିଲା ପରେ ଗ୍ୟାସ୍ ସବୁବେଳେ ଟାଙ୍କିରୁ ଅଫ୍ କରିବା ଦରକାର କାହିଁକିନା ମୁଁ ଦେଖିଛି ବହୁତ ଲୋକ କ'ଣ କରନ୍ତି ଚୁଲିରୁ ଗ୍ୟାସ୍ ଅଫ୍ କରିଦିଅନ୍ତି କିନ୍ତୁ ଟାଙ୍କିରେ ଆମର ଅନ୍ ହୋଇଥାଏ ତ ସେମିତି କରିବା ଉଚିତ୍ ନୁହେଁ ଗ୍ୟାସ୍ ସଦାବେଳେ ଟାଙ୍କିରୁ ବି ଆପଣ ଅଫ୍ କରିବେ ବେଳେବେଳେ କ'ଣ ହୋଇଥାଏ ନା ଆମେ ଟାଙ୍କିରୁ ଅନ୍ କରିଦେଇଥିବୁ ଚୁଲି ଆମର ଅନ୍ ଥିବ ତ ସେଇଥିରେ ଆମର ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି ତ ରୋଷେଇ କଲାବେଳେ ଆମର ସାବଧାନ ହେବା ଉଚିତ୍ ଦେଖିବା ସବୁବେଳେ କାଠରେ ହେଉ କି ଗ୍ୟାସ୍ ଚୁଲିରେ ହେଉ ରୋଷେଇ କଲାବେଳେ ସବୁବେଳେ ନିଆଁଠୁ ସାବଧାନରେ ରହିବା ଉଚିତ୍ ସେଥିପ୍ରତି ଧ୍ୟାନ ଦେବା ଉଚିତ୍